ଭବିଷ୍ୟତରେ ମୋର୍ ଫାର୍ମ୍ ଲାଗି ମୁଇଁ ବହୁତ୍ କିଛି ଭାବିଛେଁ ମୋର୍ ଲକ୍ଷ୍ୟ ଇଟା ଏ ଯେ କି ମୋର୍ ଫାର୍ମ୍ଟା ତାମାନେ କେନ୍ତିକରି ଆଗ୍କେ ବଢ଼ୁ ଆଉ ଇଟା ପୁରା ଟୋଟାଲ୍ ଦୁନିଆଁରେ ପ୍ରଚାର୍ ହଉ କି ଇଟା ଇ ଫାର୍ମ୍ର ମାଲିକ୍ ଇ ଏ ଜଣେ ଏନ୍ତା ଲୋକ୍ ଏ ଜଣେ ସେନ୍ତା ଲୋକ୍ ଏ ଭଲ୍ ବ୍ୟବହାର୍ ମାନେ ମୋର୍ ଯେନ୍ତା ବାହାରେ ପ୍ରଚାର୍ ହଉ ମୋର୍ ଫାର୍ମ୍କେ ନେଇକରି ମୋର୍ ନିଜର୍ କ୍ୟରେକ୍ଟର୍କେ ନେଇକରି ଇଟା ମୋର୍ ଲକ୍ଷ୍ୟ ଆଉ ଇଟା ଏ କି କି ସମସ୍ତେ ମୋର୍ ଆଡ଼େ ଘିଛିିହେଇକରି ପଲେଇ ଆସୁନ୍ ମୋର୍ ବି ବିହେବିଆର୍ ଦେଖିକରି ମୋର୍ ଆଚରଣ୍ ଦେଖିିକରି ମୋର୍ ବ୍ୟବହାର୍ ଦେଖିିକରି ଆଉ ଯଦି ମୋର୍ ଆଚରଣ୍ ଭଲ୍ ହେଲା ତାହେଲେ ମୁଇଁ ବହୁତ୍ କିଛି ଆକି କରିପାର୍ମି ଯଦି ବି ମୋର୍ ଆଚରଣ୍ ଖରାପ୍ ହେଲା ତାହେଲେ ମୁଇଁ ସବୁବେଲେ ଲସ୍ରେ ହିଁ ପଡ଼୍ମି